ଏ କେନ୍ କେନ୍ ପେପର୍ ଦେଉଛ ହଁ ବେଲେ ସକାଳେ କେତେ ବଜେ ପହଁଞ୍ଚାସ ହଁ ପଡ଼ବା କାଏଁ ଓହୋ ମାସ୍କ କେତେ ଟଙ୍କା ନେଉଛ ହଁ ସେନେ ଦେଢ଼ଶହ ଟଙ୍କା ମାସ୍କ କାଲି ଠାନୁ ଦେଇ ବସ୍ବି ସେ ହଁ ଆମ ଆଡ଼୍ରେସ୍'ଟା ହ୍ୱାଟ୍ସପ୍ କରିଦେବି ମୁଇଁ